ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ଗେମ୍ ଖେଳିବା ମଧ୍ୟରେ ପାର୍ଥକ୍ୟ ବିଶେଷ ରହିଛି ଗ୍ରାମାଞ୍ଚଳରେ ଗେମ୍ ଖେଳିବା ଦ୍ୱାରା ପିଲାମାନେ ଅତି ଖୁସି ହୋଇଛନ୍ତି ବା ସହରାଞ୍ଚଳର ଗେମ୍ ଖେଳିବା ଦ୍ୱାରା ପିଲାମାନେ ବି ଅତି ଖୁସି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗେମ୍ ଖେଳିବା ଦ୍ୱାରା କିଛି ପାର୍ଥକ୍ୟ ଏତିକି ପାର୍ଥକ୍ୟ ରହିଛି ଯେ ସହରାଞ୍ଚଳରେ ଗେମ୍ ଖେଳିବା ଦ୍ୱାରା ଅତି ସହଜରେ ଆଗକୁ ବଢ଼ି ହୁଏ ଓ ଗ୍ରାମାଞ୍ଚଳରେ ଗେମ୍ ଖେଳିବା ଦ୍ୱାରା ଅତି ବହୁତ କଠିନ ଲାଗେ ଆଗକୁ ବଢ଼ିବା ପାଇଁ